ମୁଁ କେବେ ବି ସାମାଜିକ ବା ରାଜନୈତିକ ବିଷୟବସ୍ତୁ ଗୁଡ଼ିକୁ ମୋ ମୂର୍ତ୍ତିରେ ଅନ୍ତର୍ଭୁକ୍ତ କରି ନାହିଁ ବେଳେବେଳେ ମୁଁ ବିଭିନ୍ନ ପ୍ରକାର ରାଜନେତା ବା ରାଜନୈତିକ ଘଟଣାର ବ୍ୟଙ୍ଗ ମୂର୍ତ୍ତିକୁ ବନାଇ ଲୋକଙ୍କୁ ବାର୍ତ୍ତା ଦେଇଥାଏ ଆଜି ପର୍ଯ୍ୟନ୍ତ ଏହା ମୋତେ କୌଣସି ଅସୁବିଧାରେ ପକାଇ ନାହିଁ